ହ୍ୟାଲୋ ହଁ ହଁ ଆପଣ କିଏ କହୁଥିଲେ ହଁ ହଁ କ'ଣ ହେଲା କୁହନ୍ତୁ ହଁ ହଁ ହଁ ହଁ ହଁ ହଁ ଆପଣ ଆସୁନାହାଁନ୍ତି ଆସିକି ନେଇଯାଆନ୍ତୁ ସାମାନ କ'ଣ ଦରକାର ହଁ ହଁ ହଁ ହଁ କେଉଁଦିନ ଦରକାର ଥିଲା ଆପଣଙ୍କର ହଁ ହଁ ହଁ ହଁ ହଁ ହଁ ହଁ କଲେଜ୍ ଆସୁଛନ୍ତି ତ ଆସିକି ନେଇଯାଆନ୍ତୁ ଆମ ଦୋକନଟା ହେଉଛି ଭେଜିପୁର ରୋଡ଼ରେ ଭଞ୍ଜନଗର

ହଁ ହଁ ହଁ ହଁ ଆପଣ କେଉଁଠୁ ଜାଣିଲେ ଆମ ଦୋକାନ ନାଁ ଅ ହଁ ହୁଁ ହୁଁ ହୁଁ ହୁଁ ହୁଁ ଆମ ଦୋକାନରେ ଯେତିକି ପ୍ରିଣ୍ଟ୍ ରେଟ୍ରେ ହିଁ ବିକାଯାଏ ଆମ ଦୋକାନରେ ହଁ ଆପଣଙ୍କୁ କେଉଁ କେଉଁ ସାମାନ ଦରକାର ଥିଲା ଖାଲି ଲିପ୍ଷ୍ଟିକ୍ କା ଅହ ଆମ ଦୋକାନରେ ଏ ଠୁ ଯେଡ଼୍ ପର୍ଯ୍ୟନ୍ତ ସବୁ ସାମାନ ଅଛି ଆପଣ ଯାହା ଅର୍ଡ଼ର କରିବେ ନେଇପାରିବେ ହଁ ହଁ ମ୍ୟାରେଜ୍ ପାଇଁ ସବୁ ଅଛି ହଁ ହଁ ହଁ ହଁ ହଁ ହଁ ହଁ ମୁଁ ଲୋକେସନ୍ ସେୟାର୍ କରଦେବି ଆପଣ ନହେଲେ ଅନ୍ଲାଇନ୍ ଅର୍ଡ଼ର୍ କରଦିଅନ୍ତୁ ଆମ ଦୋକାନରେ ଅନ୍ଲାଇନ୍ରୁ ବି ଯାଏ ସାମାନ କ'ଣ ହଁ ଆପଣ ମୋତେ ହ୍ୱାଟ୍ସଅପ୍ରେ ଲିଷ୍ଟଟା ପଠାଇ ଦିଅନ୍ତୁ କେଉଁ ମଡ଼େଲ କେଉଁ କଂପାନୀର ଆଉ କ'ଣ କ'ଣ ଜିନଷ ଦରକାର ଆପଣ ମୋତେ ହ୍ୱାଟ୍ସଅପ୍ରେ ମେସେଜ୍ କରଦିଅନ୍ତୁ ମୁଁ ପଠାଇଦେବି ଆଉ ଆପଣଙ୍କ ଆପଣଙ୍କ ଲୋକେସନ୍ ବି କେଉଁ ଜାଗା କେଉଁ ସବୁ ଡିଟେଲସ୍ ଆପଣଙ୍କର ହୁଁ ହୁଁ ହଁ ହଁ ଆପଣ ନିଜେ ରିସିଭ୍ କରିପାରିବେ ତ ହଁ ହଁ ଏଇ ନମ୍ବରରେ ହିଁ ନମ୍ବରରେ ହିଁ କଲ କଲେ ଆପଣ ନେବେ ନା ହଁ ହଁ ଆପଣଙ୍କ ଗାଁକୁ ଗାଡ଼ି ଗାଡ଼ି ଯାଉଛି ତ ପାର୍ସଲ ବାଲା ହଁ ହଁ ହଁ ହଉ ମୁଁ ଆପଣଙ୍କୁ ପଠାଇବି ଆପଣ ମୋତେ ପଠାଇ ଦିଅନ୍ତୁ ମୁଁ ଆପଣଙ୍କୁ ପଠାଇଦେବି ଆପଣ ତା ହାତରେ ଟଙ୍କା ପଠାଇଦେବେ ହଁ ହଁ ହଁ ହଁ ହଉ ହଉ